ଭାରତ ର ରାଜନୈତିକ ଦଳ ଗୁଡ଼ିକ ହେଲେ କଂଗ୍ରେସ ବିଜେପି ଆମ ଆଦମୀ ପାର୍ଟି କମ୍ୟୁନିଷ୍ଟ ଭାରତ ଏକ ଦେଶ ଧର୍ମ ନିରପେକ୍ଷ ରାଷ୍ଟ୍ର ହୋଇଥିବାରୁ ପସନ୍ଦ କରେ ନାପସନ୍ଦ ର କାରଣ ହେଲା ଯେଉଁ ରାଜନୈତିକ ଦଳ ର ନେତା ମାନେ ଭୋଟ ସମୟରେ ପ୍ରତିଶୃତି ଦିଅନ୍ତି ତାହା ରଖି ପାରନ୍ତିନି ସେଥିପାଇଁ ନାପସନ୍ଦ କରିବାକୁ ପଡ଼େ ମୋର ପ୍ରିୟ ନେତା ୟେ ଲାଲ୍ କୃଷ୍ଣ ଆଡ଼ଭାନୀ ଦେଖାହେଲେ ପ୍ରଥମେ ପଚାରିବା ପାଇଁ ଚେଷ୍ଟା କରିବି କି ଦେଶ ରେ ନାରୀ ନିର୍ଯାତନା ଓ ନାରୀ ମାନଙ୍କୁ କିପରି ସୁରକ୍ଷା ଦେଇ ଆଗକୁ ବ ବଢ଼ାଇବାକୁ ଚେଷ୍ଟା କରିବି ଦେଶ ରେ କିପରି ଶାନ୍ତି ଶୃଙ୍ଖଳା ବଜାୟ ରହିବ ପାଠ ପଢ଼ୁଥିବା ବେକାରୀ ମାନଙ୍କୁ କିପରି ନିଯୁକ୍ତି ଦିଆଯିବ ଦେଶ ର ଗରୀବ ଚାଷୀ ମାନଙ୍କୁ ସମସ୍ତ ପ୍ରକାର ସୁବିଧା ସହଯୋଗ କଲେ ସେମାନେ କିପରି ଆଗକୁ ବଢ଼ି ପାରିବେ ସମସ୍ତ ସ୍କୁଲ କଲେଜରେ ଏପରି କିଛି ସୁବିଧା କରାଯାଉ କି ଯେପରି ସବୁ ବର୍ଗର ପିଲା ପାଠ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିବେ ତାହେଲେ ଆମ ଦେଶ ଅନ୍ୟ ଦେଶ ପରି ଆଗକୁ ବଢ଼ି ପାରିବ